ହଁ ମୁଁ ପିଲା ଦିନ ଠାରୁ ଆରମ୍ଭ କରିକି ଆଜି ପର୍ଯ୍ୟନ୍ତ ଯାହାବି ସୁଖ କି ଘଟୁ ଦୁଃଖ ଘଟୁ ଯାହାବି ହୋଇଛି ମୁଁ କହିପାରିବି ଛୋଟବେଳେ ଯେତେବେଳେ ଛୋଟବେଳେ ଜୀବନ ମୋର ଥିଲା ଛୋଟବେଳେ ଜୀବନ ବହୁତ ଭଲ ଥିଲା କାରଣ

ତାପରେ ଯେତେବେଳେ ଆମେ ବୟସର କ୍ରମାନୁସାରେ ବଢ଼ିବା ସହିତ ଆମ ବୃଦ୍ଧି ମଧ୍ୟ ବୃଦ୍ଧିର ବିକାଶ ମଧ୍ୟ ଘଟିଲା ଆସ୍ତେ ଆସ୍ତେ ଆମେ ଯେତେବେଳୁ ଫାଷ୍ଟ ନୂଆ କରି ଯେତେବେଳେ ଆମେ ବିଦ୍ୟାଳୟକୁ ଗଲୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇଲୁ ସେତେବେଳେ ଆମେ ଭାବିଲୁ ଯେ ହଁ ଆମେ ଘରୁ ଘରୁ ରହୁଥିଲୁ ବହୁତ ଭଲ ଥିଲା ଏଠିକି ସ୍କୁଲକୁ ଆସିଲୁ ଜଣେ ଶିକ୍ଷକଙ୍କ ଦ୍ୱାରା ପରିଚାଳିତ ହେଲୁ ଆମକୁ ସାର ମାନଙ୍କ ସହ ମିଳାମିଶା ଫାଷ୍ଟ ଫାଷ୍ଟ ମାନେ ପ୍ରଥମେ ପ୍ରଥମେ ଆମକୁ ଭଲ ଲାଗିଲାନି କାହିଁକି ଆମେ ଫାଷ୍ଟ ଯେତେବେଳେ ଘରେ ଥିଲୁ ବହୁତ ଭଲ ଥିଲା ନୂଆକରି ସବୁ ନୁଆଁ ପିଲାଙ୍କ ସହିତ ମିଶିଲୁ ନୂଆ ସାଙ୍ଗସାଥି ସେ ପ୍ରଥମେ ପ୍ରଥମେ ଆମ ସହିତ କଳି ଝଗଡ଼ା ମଧ୍ୟ ଲିପ୍ତ ରହୁଥିଲେ ଆଉ କିଛି ସାଙ୍ଗମାନେ ମଧ୍ୟ ଥିଲେ ଯେକି ଆମକୁ ମଧ୍ୟ ବହୁତ ଭଲ ପାଉଥିଲେ ସାରମାନେ ମଧ୍ୟ ଆସ୍ତେ ଆସ୍ତେ ଆମକୁ ଉତ୍ସାହିତ କଲେ ଯେ ତମେ ହଁ ନୂଆକରି ଶ୍ରେଣୀକୁ ଆସିଛ ଆଉ ତମେ ନୂଆକରି ବିଦ୍ୟାଳୟକୁ ଆସିଛ ତୁମେ ଆସ୍ତେ ଆସ୍ତେ ତୁମର ନୂତନ ଶ୍ରେଣୀକୁ ତମେ ଆଗକୁ ଆଗକୁ ବଢ଼ିପାରିବ

ତାପରେ ମୁଁ ଭାବିଲି ଯେ ମୋର ଏକ କହିଁକି ହେଲାନି ତାପରେ ମୁଁ ଦେଖିଲି ନିଜେ ମଧ୍ୟ ବହୁତ ପଢ଼ିଲି ଏବଂ ଚେଷ୍ଟା କଲି ତାପରେ ଆସ୍ତେ ଆସ୍ତେ ଜାଣିଲି ଯେ ଏମିତି ପଢ଼ିଲେ ମୁଁ ସଫ ଜୀବନରେ ସଫଳ ହୋଇପାରିବି ଦ୍ୱିତୀୟ ଶ୍ରେଣୀରେ ମଧ୍ୟ ମୁଁ ଦୁଇ ହେଲି ଏହିଭଳି ଭାବେ ଦ୍ୱିତୀୟ ଶ୍ରେଣୀରେ ମଧ୍ୟ ଆଉ ଆହୁରି ଆମର ନୂଆ ସାଙ୍ଗ ଆସିଲେ ଶିକ୍ଷକମାନେ ମଧ୍ୟ ଆମ ସହିତ ଭଲଭାବେ ମିଳାମିଶା କଲେ କାରଣ ଆମେ ପ୍ରଥମେ ଯେତେବେଳୁ ନୂଆ କରି ଯୋଗ ହୋଇଥିଲୁ ସେହିଠୁ ଆରମ୍ଭ କରିକି ଦ୍ୱିତୀୟ ବର୍ଷ ଯେତେବେଳକୁ ଚାଲିଲା ଶିକ୍ଷକମାନେ ଆମ ସହିତ ଭଲଭାବେ ମିଶି ପାରିଲେ ଆଉ ସାଙ୍ଗସାଥି ମଧ୍ୟ ଭଲ ଭାବେ ମିଶିପାରିଲେ ଏଭଳି ଭାବେ ଛୋଟବେଳର ଜୀବନ ପୁନର୍ବାର ମୁଁ ଯେତେବେଳୁ ତୃତୀୟ ପଢ଼ିଲି ମଧ୍ୟ ମୋର ରୋଲ ନମ୍ବର ଦୁଇ ହୋଇଗଲା ଆଉ ପୁଣି ମୋତେ ବହୁତ ଦୁଃଖ ଲାଗିଲା ଯେ ପୁନର୍ବାର ମୋ ରୋଲ ନମ୍ବର ପୁଣି ଦୁଇ ହୋଇଗଲା ମୁଁ ବହୁତ ଭାଙ୍ଗିପଡ଼ିଲି ପୁନର୍ବାର ପୁଣି ଚତୁର୍ଥରେ ମଧ୍ୟ ମୋର ରୋଲ ନମ୍ବର ଦୁଇ ହୋଇପଡ଼ିଥିଲା ତାଫଳରେ ସାର ମୋତେ ବି କହିଥିଲେ ଯେ ତୁ ଭଲ ପାଠ ପଢ଼ ଆଗକୁ ଭଲ ଚେଷ୍ଟା କର ତୋର ରୋଲ ନମ୍ବର ନିହାତି ଏକ ହେବ ଏହିଭଳି ଭାବେ ପଞ୍ଚମ ଶ୍ରେଣୀରେ ମୋ ରୋଲ ନମ୍ବର ମଧ୍ୟ ଦୁଇ ହୋଇଗଲା ତା ଯାହା ଫଳରେ ସାର ପୁଣି ମୋତେ କହିଲେ ଯେ ତୁ ହଁ ଭଲ ପଢ଼ ନିହାତି ସକ୍ସେସ ପାଇବୁ ବା ସଫଳ ପାଇବୁ ସଫଳତା ପାଇବୁ ତାପରେ ପୁନର୍ବାର ଷଷ୍ଠରେ ରୋଲ ନମ୍ବର ପୁଣି ଦୁଇ ହୋଇଗଲା ତାପରେ ମୋତେ ବହୁତ ଖରାପ ଲାଗିଲା ଏତେ ଥର ଦୁଇ ଦୁଇ ହୋଇକି ଆସିଲିଣି ମୁଁ ମୁଁ ଭାଙ୍ଗି ମଧ୍ୟ ପଡ଼ିଥିଲି ବାପା ମଧ୍ୟ କୁହନ୍ତି ଯେ ତା ଝିଅ ଦେଖେ ଏତେ ନମ୍ବର ରଖିକି ସିଏ ଏକ ହେଉଛି ତୁ କାହିଁ ଏକ ହୋଇପାରୁନୁ କାରଣ କାରଣ ମୁଁ ମଧ୍ୟ ସେତେବେଳକୁ କହିପାରୁନଥିଲି ଯେ ପ୍ରତି ପିଲାର ମାନେ ଦକ୍ଷତା ଅଲଗା ଅଲଗା ସମସ୍ତଙ୍କର ମାନେ ସମାନ ଦକ୍ଷତା ନାହିଁ ତାପରେ ସପ୍ତମରେ ପୁନର୍ବାର ଦୁଇ ହୋଇଗଲା ପୁନର୍ବାର ବାପା ମୋତେ ଚିଡ଼ିଲେ କିନ୍ତୁ ଅଷ୍ଟମରେ ଏମିତି ଏକ ମୋ ଜୀବନ ଗୋଟେ ପର୍ଯ୍ୟାୟ ଆସିଲା ଯେଉଁଠିକି ମୁଁ ମୋର ରୋଲ ନମ୍ବର ଏକ ହୋଇଗଲା କିନ୍ତୁ ସେ ସେତେ ସେତେବେଳେ

ସେଥିପାଇଁ ମୋର ମୁଁ ମାର୍କ ରଖିଛି ଅଧିକ କିନ୍ତୁ ଆମର ଯିଏ ପ୍ରଥମ ଶ୍ରେଣୀର ପିଲା ତାକୁ ପୁନର୍ବାର ରୋଲ ନମ୍ବର ଏକ କରାଇଦେଲେ ପୁନର୍ବାର ମୁଁ ସାରଙ୍କ ପ୍ରତି ମଧ୍ୟ କିଛି ନାଁ କିଛି ଗୋଟେ ଇୟେ ଆସିଲା ଯେ ମୋର ରୋଲ ନମ୍ବର ଆଉ ମୁଁ ମାର୍କ ଅଧିକ ରଖିଛି କିନ୍ତୁ ତାର ରୋଲ ନମ୍ବର ଏକ କିନ୍ତୁ ତାପରେ ଏମିତି କିଛି ସିଷ୍ଟମ ଆସିଲା ଯେ ଅଷ୍ଟମ ଶ୍ରେଣୀଟା ଆଉ ରହିବନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେହିଟା ମିଶିଯିବ ଆମର ଉଚ୍ଚ ବିଦ୍ୟାଳୟରେ ତାପରେ ପୁନର୍ବାର ଯେତେବେଳେ ମୁଁ ଅଷ୍ଟମରେ ନାଁ ଲେଖାଇଲି ସେ ନାଁ ନାମଲେଖା ହିସାବରେ ଆମର ରୋଲ ନମ୍ବର ହେଲା ତାପରେ ମୋତେ ଟିକେ ଭଲ ଲାଗିଲା ଯେ ମୁଁ ଏତେ କଷ୍ଟ କରିକି ମଧ୍ୟ ମୁଁ ରୋଲ ନମ୍ବର ଏକ ହୋଇପାରିଥାନ୍ତା ମାର୍କ ମଧ୍ୟ ରହିପାରିଥିଲା ତାପରେ ଦଶମରେ ଏହି ଭଳିଆ ଭାବରେ ଭଲ ଚେଷ୍ଟା କଲି ଏବଂ ଦଶମରେ ମଧ୍ୟ ଛଅ ଶହ ମାର୍କରୁ ଚାରି ଶହ ଏକସ୍ତରି ମାର୍କ ଆଣିଥିଲି